ମୁଁ ଜଣେ ଓଡ଼ିଶା ରାଜ୍ୟର କୃଷକ ଅଟେ ଏବଂ କୃଷି ମୋର ଧାନ ହେଉଛି ମୁଖ୍ୟତଃ ପ୍ରଧାନ କୃଷି ଜାତ ଦ୍ରବ୍ୟ ମୁଁ ସେଇଥିରେ ହିଁ ଚଳିଥାଏ ଏବଂ ସେଇ ଧାନ ଚାଷ କରିବା ପାଇଁ ବିଭିନ୍ନ ପ୍ରକାରର ସରକାରୀ ବେସରକାରୀ ଏନ୍ ଜି ଓ ତରଫରୁ ମୁଁ କିଛି ସାହାଯ୍ୟ ମଧ୍ୟ ପାଇଥାଏ ସରକାରୀ କ୍ଷେତ୍ରରେ ଯେତେବେଳେ ଯାଏ ବିହନ ଦିଆଗଲା କି ଯାହା କରାଗଲା ସେଥିରେ ମୁଁ ବହୁତ ପରିମାଣରେ ଖୁସି ଏବଂ ଯାଇକି ମୁଁ ସେଗୁଡ଼ିକୁ ମୁଁ ନିଜେ ଆଣେ ବେସରକାରୀ ଉଦ୍ୟମରେ ମଧ୍ୟ ମୋତେ ସାହାଯ୍ୟ ପାଇଥାଏ ଏନ୍ ଜି ଓ ତରଫରୁ ମଧ୍ୟ ବହୁତ ପ୍ରକାର ସାହାଯ୍ୟ ପାଇଥାଏ ଗାଁରେ ଥିବା କୃଷି କୃଷକ ମିତ୍ର ସେମାନେ ମଧ୍ୟ ଅନେକ ସାହାଯ୍ୟ କରିଥାନ୍ତି କେତେବେଳେ କେମିତି ବିହନ ଏବଂ କିଛି ଦରକାର ହେଲା ମାନେ ସେଗୁଡ଼ାକ ମଧ୍ୟ ମୁଁ ପଠେଇଥାନ୍ତି କିପରି ପାଇବା ଆମେ କି ବାଟରେ ଗଲେ ସେଗୁଡ଼ିକ ପାଇପାରିବା ସେଥିପାଇଁ ମଧ୍ୟ ଆମେ ସେମାନେ ଚେଷ୍ଟା କରିଥାନ୍ତି ଯାହାଫଳରେ ସେଇ ଚେଷ୍ଟା ମାଧ୍ୟମରେ ଆମେ ସେସବୁ ଜିନିଷ ଆମେ ପାଇପାରିଥାଉ ଧାନ ବିହନ କିପରି ସୁଲଭ ମୂଲ୍ୟରେ ମିଳିବ ଧାନ ମୁଗ ବିରି ରହୁଛି ବାଦାମ ଏସବୁ ଆମେ ସରକାରୀ ତରଫରୁ ପାଇଥାଉ ଏବଂ ସରକାରୀ ତରଫରୁ ପାଇବା ସହିତ ଏନ୍ ଜି ଓ ମଧ୍ୟ ଆମକୁ ସାହାଯ୍ୟ ସହାନୁଭୂତି ଦେଖାଇଥାଏ ଏନ୍ ଜି ଓ ତରଫରୁ ମଧ୍ୟ ଆମକୁ ସେ ଲାଇନ୍ କିପରି କ'ଣ କରାଯିବ ସେ ଲାଇନ୍ ମଧ୍ୟ ଆମକୁ ଦର୍ଶାଇଥାନ୍ତି ଯାହାଫଳରେ ଆମର କୃଷିର କୌଣସି ଅସୁବିଧା ହୋଇନଥାଏ ଆଉ କୃଷକ ମିତ୍ର ଯାଇ ରହିଛି ସେମାନେ ମଧ୍ୟ ଆମକୁ ବହୁତ ସାହାଯ୍ୟ କରିଥାନ୍ତି କେଉଁଠି କ'ଣ କେତେବେଳେ କି ପ୍ରକାର ବିହନ ମିଳିବ ସେଥିପାଇଁ ମଧ୍ୟ ସେମାନେ ଆମକୁ ସଚେତନ କରିଥାନ୍ତି